ନୟାଗଡ଼ ଜିଲ୍ଲାରେ ମୋ ବିଦ୍ୟାଳୟଟି ହେଉଛି ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏହାର ପାରିପାର୍ଶ୍ଵୀକ ପରିବେଶ ମଧ୍ୟ ଅତ୍ୟନ୍ତ ମନୋରମ ଓ ପରିଷ୍କାର ପରିଚ୍ଛନ ବିଦ୍ୟାଳୟଟି ସୁ ଉଚ୍ଚ ପ୍ରାଚୀର ଶିକ୍ଷା ଦ୍ଵାରା ପରିବେଷ୍ଟିତ ଏହି ବିଦ୍ୟାଳୟରେ ମୁଁ ଶିକ୍ଷା ପାଇଁ ନିଜକୁ ଗର୍ବିତ ମନେକରେ ଶିକ୍ଷକ ଶିକ୍ଷୟତ୍ରୀ ଶୃଙ୍ଖଳତା ସଂଯମତା ଆଦର ମନୋଭାବ ଶାସନ ବ୍ୟବସ୍ଥାରେ ଆମେ ଗଢ଼ି ହୋଇଛୁ ବିଭିନ୍ନ ପାଠ୍ୟ ପୁସ୍ତକରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା କ୍ରୀଡ଼ା ଶିକ୍ଷା ଦିଆଯାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ା ଯାଉଛି ବିଭିନ୍ନ ପ୍ରକାର ପ୍ରତିଯୋଗିତା କୁଇଜ୍ ବିଜ୍ଞାନ ମେଳା ମାଧ୍ୟମରେ ପିଲାଙ୍କ ସୃଜନଶୀଳ ପ୍ରତିଭାର ବିକାଶ ହୋଇପାରୁଛି